ମୋର ପ୍ରିୟ ଗୀତ ହେଲା ଜଗନ୍ନାଥଙ୍କର ସକାଳୁ ମୁଁ ଜଗନ୍ନାଥଙ୍କ ଗୀତ ଶୁଣିଲେ ମୋ ମନ ଖୁସି ହୋଇଯାଏ ଯେମିତିକି ମୁଁ ତାଙ୍କର ପୁରୁଣା ସବୁଠୁ ଭଲ ଲାଗେ ଯେତେ ତୁ ପାରୁଛୁ ଦେ ରେ ଦୁଃଖ ଦୁଃଖକୁ କିଣି ନେଇଛି ଜୀବନେ ସୁଖ ଏମିତି ଏଇ ଗୀତ ଶୁଣିଲେ ମୋତେ ତ ବହୁତ ଭଲ ଲାଗେ ମନ ଖୁସି ହୋଇଯାଏ